ଭାରତୀୟ ଚାକିରି ମାର୍କେଟ୍ ଏବେ ଘୋର ପ୍ରତିଦ୍ୱନ୍ଦ୍ୱାମୂଳକ ହେଇଯାଇଛି ଭାରତୀୟ ଚାକିରି ପାଇବାକୁ ହେଲେ ବର୍ତ୍ତମାନ ଅନେକ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ୁଛି ଏହା ଯଦି ଭାରତୀୟ ଚାକିରି ପାଇବା ପାଇଁ ଆମେ ଇଚ୍ଛୁକ ତା'ହେଲେ ଆମକୁ ପ୍ରଥମରୁ ଏହା ପ୍ରସ୍ତୁତି କରିବାକୁ ପଡ଼ିବ ପ୍ରଥମରୁ ଆମକୁ ଭଲ ଭାବରେ ପଢ଼ା କରିବା ପାଇଁ ପଡ଼ିବ ପ୍ରାକ୍ଟିସ୍ କରିବା ପାଇଁ ପଡ଼ିବ ଏବଂ ବିଭିନ୍ନ ଇଣ୍ଟରଭ୍ୟୁର ସମ୍ମୁଖୀନ ହେବାକୁ ପଡ଼ିବ କାହିଁକିନା ଚାକିରି ମାର୍କେଟରେ ଯେଉଁ ବର୍ତ୍ତମାନ ଚାହିଦା ରହୁଛି ଯଦି ଗୋଟିଏ ଚାକିରି ବାହାରୁଛେ ସେଠି ଆଶାୟୀଙ୍କ ସଂଖ୍ୟା ଅନେକ ରହୁଛି ତେଣୁ ଗୋଟିଏ ପୋଷ୍ଟ୍ ଆମକୁ ହାତେଇବା ପାଇଁ ଆମକୁ ଅନେକ ପରିଶ୍ରମ କରିବାକୁ ପଡ଼ୁଛି ଏବଂ ଅନେକ ଇଣ୍ଟରଭ୍ୟୁ ଫେସ୍ କରିବାକୁ ମଧ୍ୟ ପଡ଼ୁଛି ଯଦି ଜଣେ ଭାରତୀୟ ଚାକିରି କରିବାକୁ ଚାହୁଁଛି ତା'ହେଲେ ତାକୁ ମୂଳରୁ ହିଁ ଶକ୍ତ ହେବାକୁ ପଡ଼ିବ ମୂଳରୁ ଶକ୍ତ ହେଲେ ସେ କି ପ୍ରକାରେ ସେଠି ଚାକିରି ପାଇବ କେମିତି ପାଇବ ସେ ବିଷୟରେ ତାକୁ ଜ୍ଞାନ ନେବାକୁ ପଡ଼ିବ ତା'ହେଲେ ଯାଇକି ଗୋଟେ ଚାକିରି ହାତେଇ ପାରିବେ